ମୋର ଗୋଟିଏ ଏଲଇଡ଼ି ବଲ୍ଟେ ଦରକାର ଥିଲା ମୁଁ ଗଲି ଦୋକାନକୁ ଦେଖିବା ପାଇଁ ବଲ୍ କିଣିବା ପାଇଁ ମୋର ଗୋଟିଏ ନଅ ୱାଟ୍ର ବଲ୍ ଦରକାର ଥିଲା କିନ୍ତୁ ସେଠି ଦେଖିଲି ଯେ ଆଠ ୱାଟ୍ ସତର ୱାଟ୍ କୋଡ଼ିଏ ୱାଟ୍ର ବଲ୍ ଦେଖିବାକୁ ମିଳିଲା ଆଉ ମଧ୍ୟ ତାକୁ ମଧ୍ୟ ମୁଁ ଘରକୁ ଆଠ ୱାଟ୍ର ବଲ୍ବ ମଧ୍ୟ ଆଣିଲି ଏହାର ମାନେ କାର୍ଯ୍ୟ ବଲ୍ବର କିଛି ମାନେ ବେଶି ନାହିଁ ଅସୁବିଧା ନାହିଁ ଭଲ ଅଛି ଆଉ ଏଥି ମଧ୍ୟ ମଧ୍ୟରୁ ମୁଁ ବହୁତ ଖୁସି ଅଛି ବଲ କିଣିବା ପାଇଁ କିଣିବାରେ